ଦିନେ ମୁଁ ମୋର ପରିବାର ସହିତ ଯାଇଥିଲି ଗୋଟିଏ ମେଳାକୁ ଯୋଉଠି ବିଭିନ୍ନ ପ୍ରକାରର ବିଭିନ୍ନ ରଙ୍ଗର ବିଭିନ୍ନ ଡିଜାଇନର ଶାଢ଼ୀ ସବୁ ବିକ୍ରି ହେଉଥିଲା କିନ୍ତୁ କମ ମୂଲ୍ୟରେ କମ ମୂଲ୍ୟରେ କମ ମୂଲ୍ୟରେ ବିକ୍ରି ହୋଇଥିବାରୁ ମୋ ମା ମୋତେ ବହୁତ ମନା କରିଥିଲେ ଶାଢ଼ୀ କିଣିବା ପାଇଁ କିନ୍ତୁ ମୁଁ ତାଙ୍କ କଥା ନ ମାନି ମୁଁ ମୋ ପାଇଁ ଗୋଟିଏ ଏବଂ ମୋ ସାଙ୍ଗମାନଙ୍କ ପାଇଁ ତିନଟା ତିନି ହଳ ଶାଢ଼ୀ ସେଠୁ କିଣି ଆଣିଥିଲି ଯାହାଦ୍ୱାରା ମୁଁ ମୋ ସାଙ୍ଗମାନଙ୍କୁ ଶାଢ଼ୀ ଦେଲି ଏବଂ ମୁଁ ମଧ୍ୟ ବ୍ୟବହାର କଲି ମୁଁ ବହୁତ ଦିନ ବ୍ୟବହାର କଲି ଶାଢ଼ୀ କିନ୍ତୁ ସେହି ଶାଢ଼ୀର କଲର୍ ଏବଂ ଡିଜାଇନ ଏତେ ଭଲ ଥିଲା ଯେ କୌଣସି ପ୍ରକାରର ପରିବର୍ତ୍ତନ ଆସିଲା ନାହିଁ ମୁଁ ବହୁତ ଦିନ ବ୍ୟବହାର କଲି ଏବଂ ମୋ ସାଙ୍ଗମାନେ ମଧ୍ୟ ବହୁତ ଦିନ ବ୍ୟବହାର କଲେ ଯାହାଦ୍ୱାରା ମୋ ସାଙ୍ଗମାନେ ମଧ୍ୟ ବହୁତ ଖୁସି ହୋଇଥିଲେ ଏ ଶାଢ଼ୀର ଡିଜାଇନ ଓ ଶାଢ଼ୀର କ୍ୱାଲିଟି ଦେଖି ମୋ ମା ମୋତେ କହିଲେ ବହୁତ ଭଲ ଶାଢ଼ୀ ହୋଇଛି